ଭଲ ଫଟୋ ଉଠେଇବାରେ ପୁରୀ ନନ୍ଦନକାନନ ଆଇ ଜି ପାର୍କ୍ ଇତ୍ୟାଦି ବହୁତ ବହୁତ ଜାଗାରେ ଭଲ ଫଟୋ ଉଠେଇବା ସୁ ସୁବିଧା ଅଟେ ଯାହାକି ଆମେ ଭଲ ଫଟୋ ଉଠେଇ ପାରୁ ଭଲ ଫଟୋ ମୋର ନନ୍ଦନକାନନ ଇତ୍ୟାଦି ଆମର ଚିଲିକା ବହୁତ କିଛି ଜାଗା ଅଛି ଯାହା ଆମର ଅଛି ଓଡ଼ିଶାରେ ଇତ୍ୟାଦି ଇତ୍ୟାଦି ଯାହାକି ଆମେ ଭଲ ଭଲ ଫଟୋ ଉଠେଇବାରେ ସାହାଯ୍ୟ ମଧ୍ୟ ହୋଇଥାଏ ଯାହାକି ଆମର ଏମିତିକି ଆମର ପୁରୀ ନନ୍ଦନକାନନ ସବୁକିଛି ଜାଗା ଏମିିତି ଇତ୍ୟାଦି ଇତ୍ୟାଦି ଯାହାକି ଆମେ ଫଟୋ ଭଲ ଉଠେଇପାରୁ ଯାହାକି ଆମର ଯେମିତି ହେଲା ପୁରୀ ହେଲା ଚିଲିକା ହେଲା ଏବଂ